ମୋ ନାଁ ହେଉଛି ମଧୁରୀ ଦିଗାଲ ମୁଁ କୋଡ଼ାକମ୍ପାରେ ବାସ କରେ ମୋ ବାପାଙ୍କ ନାଁ ହେଉଛି ନକୁଳ ଦିଗାଲ ଆଉ ମୋ ମାଙ୍କ ନାଁ ହେଉଛି ଅଯୋଧ୍ୟା ଦିଗାଲ ସେମାନେ ଯେତେବେଳେ ମୋର ବୟସ ହୋଇଗଲା ମାନେ କୋଡ଼ିଏ ଏକୋଇଶ ବର୍ଷ ହେବା ବେଳେ ଆହୁରି ମୋ ପାଇଁ ଗୋଟିଏ ଭଲ ପ୍ରସ୍ତାବ ଆସିଲା ସେତେବେଳେ ମୋ ବାପା ମା ସମସ୍ତେ ଯାହା ବି ବୁଝା ସୁଝା କଲା ପରେ ତାଙ୍କ ପାଇଁ ବାହାଘର କଲି ଆଉ ମୋ ଶାଶୁ ଘର ହେଉଛି ଯାମଝରି ଆହୁରି ସିଏ ବି ଗଭର୍ନମେଣ୍ଟ ଜବ୍ କରୁଛନ୍ତି ତ ତାଙ୍କ ସହିତ ମୋ ବାହାଘର ପରେ କେତେ ମାସ ମାନେ ବର୍ଷ ପରେ ମୋର ଗୋଟିଏ ପୁଅଟେ ଜନ୍ମ ହେଲା ଆହୁରି ସେ ତାଙ୍କ ସ୍କୁଲ ଯାଉଛି ପୁଅଟା ମୁଁ ଘରେ କିଛି ବି କାମ ଦାମ କରେ ନାହିଁ ଆଉ ମୋ ସ୍ଵାମୀଙ୍କା ସବୁ ଯାହା ବି କାମ କରିକି ସେ ଅଫିସକୁ ଯାଆନ୍ତି ଆଉ ମୁଁ ଗାଧୋଇ ପାଧୋଇ କଲା ପରେ ଯାହା ବି ଟିକେ ରୋଷେଇ ଫୋଷେଇ କଲା ପରେ ପୁଅକୁ ଖିଆ ପିଆ କଲା ସାରିଲା ପରେ ଯାଇକି ମୁଁ ତାକୁ ସ୍କୁଲ ଛାଡ଼ିକି ଆସୁଛି ଆହୁରି ଘରକୁ ଆସିଲା ପରେ ଯାହାବି ଯାହାବି କାମ ଥାଏ ମୁଁ ତାହା କରି ସାରିଲା ପରେ ରେଷ୍ଟ କରୁଛି